ହ୍ୟାଲୋ ଆପଣ ଓଲା ଡ୍ରାଇଭର୍ କହୁଛନ୍ତି କି ମୁଁ ମଧୁସ୍ମିତା ଆପଣଙ୍କୁ ଭୁବନେଶ୍ୱରରୁ କୋଣାର୍କ ଯିବା ପାଇଁ ବୁକ୍ କରିଥିଲି ଆପଣ ଏବେ ଫୋନ୍ କରିଥିଲେ କି ଆପଣ ପିକ୍ଅପ୍ ସ୍ଥାନରେ ପହଁଞ୍ଚି ଗଲେଣି ହେଲେ ମୁଁ ଆପଣଙ୍କୁ ଦେଖି ପାରୁନାହିଁ ଆପଣ ତାରେଣୀ ବସ୍ତ୍ରାଳୟ ସାମ୍ନାରେ ଥିବା ଫାଷ୍ଟଫୁଡ଼୍ ଦୋକାନ ପାଖକୁ ଆସନ୍ତୁ ସେଠାରେ ମୁଁ ଛିଡ଼ା ହେଇଛି ସେ ତାରେଣୀ ବସ୍ତ୍ରାଳୟରେ ବହୁତ ଭିଡ଼ ଥିବାରୁ ସେଥିପାଇଁ ଆପଣ ମୋତେ ଜାଣିପାରୁ ନାହାଁନ୍ତି କି ମୁଁ ଆପଣଙ୍କ ଗାଡ଼ିକୁ ଦେଖିପାରୁ ନାହିଁ ଆପଣ ଏମିତି ବି କରି ପାରିବେ ଯଦି ତାରେଣୀ ବସ୍ତ୍ରାଳୟ ସାମ୍ନାରେ ଦେଖାଯାଉନାହିଁ ତ ତା ପାଖରେ ଗୋଟେ ଗୁପ୍ଚୁପ୍ ଷ୍ଟଲ୍ ଅଛି ସେଠାରେ ତିନି ଚାରି ଜଣ କଲେଜ୍ ପିଲା ଗୁପ୍ଚୁପ୍ ଖାଉଛନ୍ତି ସେଠାରେ ମୁଁ ପିଙ୍କ୍ କଲର୍ ଛତା ଧରି ଛିଡ଼ା ହେଇଛି ଆପଣ ଟିକେ ଜଲ୍ଦି ଆସନ୍ତୁ କାରଣ ମୋର କୋଣାର୍କରେ ଗୋଟିଏ ଗୁରୁତ୍ଵପୁର୍ଣ ବୈଠକ ଅଛି ଷ୍ଟାର୍ଟ ହେଇଗଲାଣି ବୈଠକଟି ତେଣୁ ମୋତେ ଜଲ୍ଦି ଯାଇ ପହଁଞ୍ଚିବାର ଅଛି ଆପଣ ଜଲ୍ଦି ଆସି ମୋତେ ଏଠାରୁ ପିକ୍ଅପ୍ କରନ୍ତୁ